ଆ ମୁଇଁ ବହୁତ ଗୁଡ଼ିଏ ପାଠାଗାର ବା ଲାଇବ୍ରେରୀ ଯାଇଛେ ବହୁତ ଲାଇବ୍ରେରୀ ବୁଲିଛେ ବି ଆରୁ ସେ ଭିତରୁ ମୋତେ ଗୋଟେ ଅଲଗା ଲାଗ୍ସି ବୋଇଲେ ଆମର ପୁରା ଲାଗି ରହିଥିବା ଗାନ୍ଧୀ ପାଠାଗାର୍ ସେ ପାଠାଗାର ଆମର୍ ଲାଗି ଗୋଟେ ଥିଲା ଆମେ ମାନେ ଯେତେବେଲେ ଷ୍ଟଡ଼ି କରୁଥିଲୁ ଆମେ ପ୍ଲସ୍ ଥ୍ରୀ ସରିଲା ପରେ ଯେତେ ପ୍ରିପେରେସନ୍ କରୁଥିଲୁ ଆମେମାନେ ସେନ୍କେ ଯାଉଥିଲୁ ଆମେ ସାତଟା ଆଠଟାରେ ଯାଇକରି ନେଇକେ ସନ୍ଧ୍ୟା ସାତଟା ଆଠଟାରେ ଫେର ରୁମ୍କେ ଫେରୁଥିଲୁ ଆଉ ସେ ପାଠାଗାର ଗୋଟେ ଅଲଗା ଥିଲା ପଢ଼ବାର ମାହୋଲ ସେନ ଗୋଟେ ଅଲଗା ଥିଲା ବହୁତ୍ଟେ ଷ୍ଟୁଡେଣ୍ଟ ସେନ୍କେ ଯାଇକିରି ପାଠ ପଢ଼ୁଥିଲେ ସେଠାରେ ହାଲଚାଲ ଦେଖୁଥିଲେ ସବୁ ଡିସ୍କସନ୍ ଚାଲୁଥିଲା ପଢ଼ବାର ଗୋଟେ ଶାନ୍ତି ଜାଗାଟାରେ ମାହୋଲଟେ ଏକ୍ଚୁଆଲି ମାହୋଲଟେ ସେନେ ବନା ହେଇଥିଲା ବୋଲେ ସେନେ ପଢ଼ବାର୍ ଲାଗି ବି ଇଚ୍ଛା ଲାଗେ କେନ୍ତା କରି ସେ ଟାଇମଟା ସେ ଲାଇବ୍ରେରୀରେ ପଲେଇଯାଏ ଯେ ଜଣା ନାଇଁ ପଡ଼େ ଆଉ ଲାଇବ୍ରେରୀ ଇଣ୍ଟେରିଅର ଦେଖିବାର୍ ଲାଗି ବହୁତ ବଢ଼ିଆ ଥିଲା ପରିବେଶ ପଢ଼ବାର୍ ଲାଗି ବହୁତ ବଢ଼ିଆ ଥିଲା ତାର୍ ପରେ ଶାନ୍ତି ଶୃଙ୍ଖଳା ଥିଲା ଆରୁ ତାର ପଢ଼ବାର୍ ଲାଗି ସେନେ ଗୋଟେ ବହୁତ ଉତ୍ସାହ ଲାଗୁଥିଲା